ହ୍ୟାଲୋ ହାଁ ଦେଓମାଳି ବୁଲିବାକେ ଯିବା ଏ ଦଶଟା ଆଡ଼େ ଏମିତି ଏକା ଯିବା ଚିକେନ୍ ମଟନ୍ ଆଉ ଖାଇବା ଜିନିଷ ସବୁ ନେଇଯିବା ପାଣି ବି ନେଇ ଯାଇଥିବା କାର୍ ବୁକ୍ କରିବା ଆଉ ଏହି କୋରାପୁଟର କାର୍ଟା ଆଣିଲେ କାର୍ ବୁକ୍ କରିକି ଧରିକି ଯିବା ହଁ ଆଉ ଆଜିକାଲି ଖରା ବେଶି ରହୁଛି ହଁ ଏଇ ଛତା ଏଇଟା ବି ନେଇ ଯାଇଥିବା ବଡ଼ଟା ଛତା

ହଉ ସେଠି ମସ୍ତ ବୁଲାବୁଲି କରିବା ଆଉ ଆମେ ସମସ୍ତେ ଯିବା ଫ୍ୟାମିଲି ହଉ ସେଇଠି ଫଟୋ ମାନେ ଉଠାଇବା ଆଉ ଆଉ ବି ଚଢ଼ବା ମଜା କରିବା କ୍ୟାମେରା ବି ନେଇଥିବା ଫଟୋ ମାନେ ତ ମସ୍ତ ଉଠାଇବ ଆଉ ଆହୁରି ଇନଷ୍ଟାରେ ବି ପୋଷ୍ଟ୍ କରିବା ଆଉ ହଉ ମୁଁ ଡିଜେ ଆଣିଥିବି ଲଗାଇକି ଡାନ୍ସ କରିବା ଆଉ ସାଙ୍ଗରେ କପ୍ ତ ବଡ଼ ଅଛି ଟପ୍ରେ ମାତ୍ର ଗଲେ ଥଣ୍ଡା ବେଶି ଟପ୍ରେ ହଁ ସେଠି ମଜା କରିବା ଆଉ ହେଲା ତୁମେ କିଏ କିଏ ଆସିବ ହଁ ସାଙ୍ଗରେ ଯିବା ଆଉ ମୋ ସାଙ୍ଗମାନେ ବି ଆସିବେ ବୋଲେ ପାଞ୍ଚଟା ପରେ ଆସିବେ ହଏ ଯିବା ହଉ ଯିବା

ହଉ ରଖ ହେଲେ